ହଁ ସିଲେଇ ତ ଭଲ୍ସେ ସିଲା ହେଇଛେ ହଁ ମିଷ୍ଟେକ୍ ହେଇଯାଇଥିବା ହଁ ସୁରେ ସୁରେ ହେନ୍ତା ହେଇଯାଇଥିବା କାଏଁ ହେଇଯିବା ସେଟା ଆନ୍ବ ଭଲ୍ସେ ମୁଇଁ ସିଲେଇ ଦେମି ମାଇଣ୍ଡ୍ ଟିକେ ଭଲ୍ ନେଇଥିବା ବଏଲେ ହେନ୍ତା ହେଇଯାଇଥିବା ଆଉଥରେ ଆନିପକାବ ଭଲ୍ସେ ସିଲେଇ ଦେମି ଅଲ୍ଗା କପ୍ଡ଼ା ଆନିକରି ଆସ୍ବ ନାଇଁ ଆନ୍ବ ଭଲ୍ସେ ମୁଇଁ ସିଲେଇ ଦେମି ନାଇଁ ଆଉ ମିଷ୍ଟେକ୍ ନି ହୁଏନ ଭଲ୍ସେ ସିଲେଇଦେମି ମୋର୍ ଦୁକାନ୍କେ ହିଁ ଆନ୍ବ ଆଉ ଭଲ୍ସେ ମୁଇଁ ସିଲାସି ଥରେ ଇଟା ଖାଲି ମିଷ୍ଟେକ୍ ହେଇଯାଇଛେ ଆନ୍ବ ଆନ୍ବ ମୋର୍ନିକେ ଆନ୍ବ ଭଲ୍ସେ ସିଲେଇ ଦେମି ହଁ ଆନି ଦେବ ଭଲ୍ସେ ମୁଇଁ ସିଲେଇଦେମି ଆଉ ଥରେ ମୋର୍ନିକେ ଆନ୍ବ